ହଁ ହଁ

ପାଞ୍ଚ ଲିଟର ହଁ ମୋ ପାଖରେ ପ୍ରଗତିର ଓମଫେଡ କମ୍ପାନୀ କ୍ଷୀର ରହୁଛି ରଖୁଛି କେତେ ପାଞ୍ଚ ଲିଟର ନେବେ ନା ଅଧିକ ଠିକ୍ ଅଛି

ହଁ ହଁ କ୍ଷୀର ମୂଲ୍ୟ ହେଲା ବୟାଲିଶ ଟଙ୍କା କ'ଣ କହିଲେ କାଇଁ ଭାଇ ନାଇଁ ଆମ କମ୍ପାନୀର ଆପଣ ଜାଣି ନାହାନ୍ତି କି ପନିର କିଲୋ କେତେ ବଢ଼ୁଛି ଛେନା ବଢ଼ୁଛି ଆଉ କ୍ଷୀରର ରେଟ୍ କ'ଣ ବଢ଼ିବ ନି ନାଇଁ ନାଇଁ କମିବାର ନାଇଁ ଆପଣ ନିଜେ ଯା'ନ୍ତୁ ଦୋକାନକୁ ପଚାରନ୍ତୁ ଆପଣ ନିଜେ ଯାଇକି ପଚାରି ଦେଖନ୍ତୁ ଆପଣ କ୍ଷୀର ବ୍ୟବହାର କରୁଛନ୍ତି ହଁ ହଁ ମୋ ପାଖରେ ଅଛି ପ୍ରଗତିର ଅଛି ଓମଫେଡ଼ର ଅଛି ଆଉ ଏମିତି ଗୋଟେ ଦୁଇ କମ୍ପାନୀର ଅଛି ଆପଣ କେଉଁ କମ୍ପାନୀର ନେବେ ଠିକ୍ ଅଛି ପ୍ରଗତିର ଚାଳିଶ କରିଯିବା ଆଉ ଓମଫେଡର ବୟାଳିଶ ଟଙ୍କା ପଡୁଛି କ'ଣ କହିଲେ ନା ନା ଆଉ କମ ନାହିଁ ପ୍ରଗତିର ଚାଳିଶ ଟଙ୍କା କରି ଦେଉଛି ପରା ବୟାଳିଶ ଟଙ୍କା କହୁଥିଲି ଆମେ ତ ସେଇଥିରୁ ଗୋଟେ ଟଙ୍କା ଲାଭ ପାଉଛୁ ଆଉ କେତେ କଟେଇବି

ନାଇଁ ଠିକ ଅଛି ଆପଣ ଯେଉଁଠିକୁ ଯିବେ ଦେଖିବେ ଏକ ଚାଳିଶି ଟଙ୍କା ବୟାଳିଶି ଟଙ୍କା ଲଗଉଛନ୍ତି ମୁଁ ଚାଳିଶ ଟଙ୍କା ଆପଣଙ୍କୁ ଲଗେଇବି ମୁଁ ଚାଳିଶ ଟଙ୍କା ଆପଣାଙ୍କୁ ଲଗେଇବି କ'ଣ କହିଲେ କେବେ କେବେ ଆସିବେ ଆପଣ ତ ଆପଣ କନଫର୍ମ କ୍ଷୀର ନେବେ ବୋଲି କେମିତି ଜାଣିବି ଅର୍ଡରଟା ତ ଦେଇଦେଲେ କନଫର୍ମ ନେବେ ବୋଲି ମୁଁ କେମିତି ଜାଣିବି ନା ଆପଣ ପଇସା ପେଡ଼ କରିଦେଇ ଆଉ ଥାନ୍ତୁ ନେଇଯିବେ ମୋ ପାଖରେ ଫୋନପେ ଅଛି ଫୋନପେ ନମ୍ବରରେ ପଠେଇ ଦିଅନ୍ତୁ ମୁଁ ଯେଉଁ ନମ୍ବରରେ କଲ୍ କରିଛି ଏଇ ନମ୍ବରରେ ତ ଫୋନପେ ଅଛି ଆପଣ ପାଖକୁ ଯାଇକି ସାହି ପଡିସା ଆଜିକାଲି ତ ସମସ୍ତଙ୍କ ପାଖରେ ଫୋନପେ ଅଛି କାହାଠାରୁ ଗୋଟେ ପଠେଇ ଦିଅନ୍ତୁ ଠିକ ଅଛି ନହେଲେ ଅର୍ଡର ପାଇଁ ଚାଳିଶ ପଚାଶ ଟଙ୍କା ଆଡ଼ଭାନ୍ସ ଦେଇ ଦେଇଥାନ୍ତେ ପଚାଶ ଟଙ୍କା ଆଡ଼ଭାନ୍ସ ଦେଇ ଦିଅନ୍ତୁ

ତ ଆପଣ ଫୋନପେ କରିଦେବେ କି ଆସିବେ ଠିକ ଅଛି କାହା ପାଖରେ ଗୋଟେ ଫୋନପେ କରି ଦିଅନ୍ତୁ କ'ଣ କହିଲେ ନା ନା ନା ଆଡ଼ଭାନ୍ସ ଆପଣ ନେବେ ବୋଲି ମୁଁ କେମିତି କନଫର୍ମ ହେବି କମ ସେ କମ ଆଡ଼ଭାନ୍ସ ପଚାଶ ଟଙ୍କା ଦେଇ ଦେଇଥା'ନ୍ତୁ ମୁଁ ଜାଣିବି ନେବେ ବୋଲି ଠିକ ଅଛି ଠିକ ଅଛି ସେ କେବେ ଛବିଶ ତାରିଖ କହିଲେ ନା ହଁ ଚବିଶ ତାରିଖ ରାତି ହଁ ଠିକ ଅଛି ଆସିକି ନେଇଯିବେ ଠିକ ଅଛି ଯଦି ଆପଣ ଚବିଶରେ ନେବ ସେଟା ଫ୍ରିଜରେ ରଖିବାକୁ ପଡ଼ିବ ନହେଲେ ଛିଣ୍ଡି ଯିବ ହଁ ହଁ ଠିକ ଅଛି ଠିକ ଅଛି ଠିକ ଅଛି ଏଟା ହଁ ହଁ ତମେ ସକାଳେ ତମେ ନିଜେ ଆସିବ ନା କାହାକୁ ପଠେଇବ ଠିକ ଅଛି

ଠିକ ଅଛି ରଖୁଛି ଆଁ